ବିଭିନ୍ନ ପ୍ରକାର ଗଛ ସବୁ ରହିଛି ଲଙ୍କା ଗଛ ଭେଣ୍ଡି ଟମାଟୋ କୋବି ଆଳୁ ଆମ୍ବ ଗଛ କଦଳୀ ଗଛ ପଣସ ଗଛ ଏସବୁ ଗଛ ରହିଛି ଯେତେବେଳେ ଜୋରରେ ଖରା ଦିନେ ଖରା ହୋଇଥାଏ ସେହି ସମୟରେ ପାଣି ନ ଦେଇଲେ ବି ଆମ୍ବ ଗଛ ପଣସ ଗଛ ନଡ଼ିଆ ଗଛ ଏସବୁ ବଞ୍ଚିପାରିବେ କିନ୍ତୁ ଟମାଟୋ ବାଇଗଣ ଗଛ ଭେଣ୍ଡି ଲଙ୍କା ଏହି ଗଛ ଗୁଡ଼ିକ ପାଣି ନଦେଲେ ମରିଯିବେ ସେଇଥିପାଇଁ ଗଛ ମୂଳରେ ଅଧିକ ପାଣି ଦେବା ଦରକାର ଶୀତ ଦିନରେ ପତ୍ରମାନଙ୍କରେ ପୋକ ସବୁ ଗଛ ମାନଙ୍କରେ କେମିତି ପୋକମାନେ ଗଛକୁ ନଷ୍ଟ ନକରିବେ ତା ପାଇଁ ରାସାୟନିକ ପ୍ରୟୋଗ କରିଥାଉ ଏହିପରି ଆମେ ଗଛର ଯତ୍ନ ନେବା ଦରକାର